ଆଜିକାଲି ଜୀବନରେ ବିଜୁଳି ହେଉଛି ଏକ ଜୀବନ ବିଜୁଳି ଦ୍ୱାରା ସବୁକିଛି ହେଇପାରୁଛି ଯେମିତିକି ଆଲୁଅ ହେଇପାରୁଛି ଯେମିତିକି ଟିଭି ଚାଲୁଛି ମୋବାଇଲ୍ ଚାଲୁଛି ଆଉ ମୋବାଇଲ୍ ହେଉଛି ସମସ୍ତଙ୍କର ଜୀବନ ମୋବାଇଲ୍ ବିନା ଗୋଟେ ମଣିଷ କିଛି ମୁହୂର୍ତ୍ତ ବି ରହିପାରିବନି ସେଥିପାଇଁ ବିଜୁଳି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଯଦି କୌଣସି ଗୋଟେ ଦୁଇ ଦିନ କିଛି କାରଣ ବଶତଃ ବିଦ୍ୟୁତ୍ କାଟ୍ ହୁଏ ତେବେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି ଯେପରିକି ପାଣି ଉଠେଇବା କି ମୋବାଇଲ୍ ଚାର୍ଜ କରିବା ଏମିତି ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେଇଥାନ୍ତି ବିଦ୍ୟୁତ କାଟ୍ ହେବା ଦ୍ୱାରା ଆଲୋକର ବିକଳ୍ପ ଖୁବ୍ କମ୍ ଲୋକମାନଙ୍କ ପାଖରେ ଥାଏ ଯେମିତିକି ଯୋଉମାନେ କି ବଡ଼ ବଡ଼ ଲୋକ ସେମାନଙ୍କ ପାଖରେ ଇନ୍ଭେଟର୍ ଥାଏ ଯୋଉଟା ଦ୍ୱାରା ସେମାନେ ଗୋଟେରୁ ଦି ଦିନ ସର୍ଭାଇଭ୍ ବା ଦୁଇ ଦିନ ରହିପାରିବେ କିନ୍ତୁ ଆମ ପରି ଗରିବ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଇପାରିବେ ଆଗ କାଳରୁ ଲୋକମାନେ ଡିବି ବା ଲେମ୍ପ୍ ଦ୍ଵାରା ତାଙ୍କର ଗୁଜୁରାଣ ମେଣ୍ଟଉଥିଲେ କିନ୍ତୁ ଆଜିକାଲି ଆଧୁନିକ ଯୁଗରେ ଏହା ବି ମଧ୍ୟ ବହୁତ କଷ୍ଟକର କାରଣ ଆଗଭଳି ଲୋକମାନେ ରହିବା ଭୁଲିଗଲେଣି ଏବେ ଆଧୁନିକ ଯୁଗରେ ଯେମିତି ମୋବାଇଲ୍ ଟିଭି ଦ୍ୱାରା ଏକ ଦୈନନ୍ଦିନ ଜୀବନର ଏକ କାମ ସେମିତି ହିଁ ଲୋକମାନେ ଏବେ ରହିବା ଶିଖିଯାଇଛନ୍ତି ଏବେ ଯଦି ସେମାନଙ୍କୁ କୁହାଯିବ ଆଲୁଅ ବିନା ଆପଣ ରହିପାରିବେ କି ତେବେ ସମସ୍ତେ ହିଁ କହିବେ ନା ଆମେ କେବେବି ଆଲୁଅ ବା ବିଜୁଳି ବିନା ରହିପାରିବୁନି କାରଣ ଲୋକମାନେ ଏବେ ଆଧୁନିକ ଯୁଗ ଆଡ଼କୁ ଆଗେଇ ଗଲେଣି ଆଗରୁ ଗୋବର ଗ୍ୟାସ୍ କରିକି ମଧ୍ୟ ଲୋକମାନେ ଆଲୁଅ କରୁଥିଲେ କିନ୍ତୁ ଏବେ ସେଗୁଡ଼ା ମଧ୍ୟ ନାହିଁ ସେଥିପାଇଁ ବିଜୁଳି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ